ଚଉଦ ଏକ ଦୁଇହଜାର ଛଅ ଆଠ ନଅ ଦୁଇହଜାର ଏକ ତିରିଶ ଜାନୁଆରୀ ଦୁଇହଜାର ପନ୍ଦର ଆଠ ସାତ ଦୁଇହଜାର ସତର ଆଠ ନଅ ଦୁଇହଜାର ଷୋହଳ